ହ୍ୟାଲୋ ଡ୍ରାଇଭର ଭାଇ ମୁଁ ସସ୍ମିତା କହୁଥିଲି ମୋର ଭୁବନେଶ୍ଵର ଯିବାର ଅଛି ଲେଟ୍ ହେଲାଣି ଟିକେ ଶୀଘ୍ର ଆସନ୍ତୁ କେଉଁଠି ଠିଆ ହୋଇଛନ୍ତି ଆପଣ କାହିଁ ଦିଶୁନାହାଁନ୍ତି ତ ଆସନ୍ତୁ ଶୀଘ୍ର ମୋର ବହୁତ ଲେଟ୍ ହେଲାଣି ମୁଁ ଏଇ ହନୁମାନ ବାଟିକା ଠି ଡାହାଣପଟେ ଠିଆ ହୋଇଛି ଆପଣ ଆସିକି ଶୀଘ୍ର ମୋତେ ନିଅନ୍ତୁ